ହ୍ୟାଲୋ ସାର୍ ନମସ୍ତେ ମୁଁ ଓମପ୍ରକାଶ ସ୍ଵାଇଁ କହୁଛି ଆପଣ ସାଇ ଟ୍ରାଭେଲ୍ରୁ କଲ୍ କ ଆପଣ ସାଇ ଟ୍ରାଭେଲ୍ରୁ କହୁଛନ୍ତି କି ମୋତେ ପହରଦିନ ପାଇଁ ଗୋଟେ ଗାଡ଼ି ବୁକ୍ କରିବାର ଥିଲା ନଅ ସିଟିଆ ବୁ ଗାଡ଼ିଟି ଦରକାର ଥିଲା ଯାହାକି ମୋର ଫ୍ୟାମିଲି ସବୁ ଯାଇପାରେିବେ ହଁ ସବୁ ବୁଲିିବାର ପ୍ଲାନ୍ ଅଛି ଯାହାକି କୋଣାର୍କ ପୁରୀ ଚନ୍ଦ୍ରଭାଗା ତାପରେ ସେଇଠୁ ହୋଇକରି କପିଳାଶ୍ୱର ତାପରେ ୟାଡ଼ୁ ବୁଲିକିରି ଆମେ ସମ୍ବଲପୁର ପଳାଉ ସମ୍ବଲପୁର ଏସବୁକି ବୁଲାବୁଲି କରୁ ଏଥିପାଇଁ ଆପଣଙ୍କର କିଅଣ ସବୁ ରେଟ୍ ଅଛି ମୋତେ କୁହନ୍ତୁ ହଁ ମତେ ଖାଲି ପେମେଣ୍ଟ୍ଟା ମୁଁ ଅନ୍ଲାଇନ୍ରେ କରିପାରିବିନି କ'ଣ କି ଅନ୍ଲାଇନ୍ରେ ଏବେ ବର୍ତ୍ତମାନ ପାଇଁ ମୋ ପାଖରେ ପଇସା ନାଇଁ ଅଫ୍ଲାଇନ୍ରେ ଅଛି କିନ୍ତୁ ଆପଣଙ୍କ ପାଖେ ସେତିକି ଖୁଚୁରା ହେବ କି ଯେତିି ପେମେଣ୍ଟ ମୁଁ କରିବି ଆଉ ଆପଣଙ୍କ ଡ୍ରାଇଭର୍କୁ କେତେ ମୁନାଫା ନେଉଛି ସେଇଟା ଟିକେ ମୋତେ କହିଦିଅନ୍ତୁ